ଷ୍ଟାମ୍ପରୁ ସାଧାରଣତଃ ଆମେ ଆମର ନିଜର ଭିତ୍ତିକୁ ଜାଣିଥାଉ ମୁଦ୍ରାରୁ ଆମେ ଆମର ଇତିହାସକୁ ଜାଣିଥାଉ ପଥରରୁ ଆମେ ଆମର ଐତିହ୍ୟ

ଆଉ ପଥରରୁ ଆମେ ଆମର ଐତିହ୍ୟ ଜାଣିଥାଉ ପଥରରେ ଆମର ଇତିହାସ ଲୁଚି ରହିଥାଏ ପଥରରେ ସାଧାରଣତଃ ପୁରାତନ ଯୁଗର ଲୋକମାନେ ପଥରକୁ ନିଜର ମୂର୍ତ୍ତି ଚକ ଜିନିଷ ବ୍ୟବହାର କରି ଜିନିଷକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁକା ପଥରରୁ ପଥର ଗାଡ଼ି ତିଆରି କରିଥାନ୍ତି ଏଇଥିରୁ ଆମକୁ ଜଣାପଡ଼େ ଯେ ଆମର ଐତିହାସିକ ଜଣାପଡ଼ିଥାଏ ଇତିହାସ ଜଣାପଡ଼ିଥାଏ